ଆମ ରାଜ୍ୟରେ କିମ୍ବା ଆମ ଦେଶରେ ବହୁତ ପ୍ରକାରର ଭାଷା କହୁଛନ୍ତି ଓଡ଼ିଆ ଲୋକ ଓଡ଼ିଆ ଭାଷାରେ ହିନ୍ଦୀ ଲୋକ ହିନ୍ଦୀ ଭାଷାରେ ବଙ୍ଗାଳୀ ଲୋକ ବଙ୍ଗାଳୀ ଭାଷାରେ ତେଲୁଗୁ ଲୋକ ତେଲୁଗୁ ଭାଷାରେ ଏମିତି ଅନେକଗୁଡ଼ିଏ ଲୋକ ବହୁତ ଭାଷାରେ କହୁଛନ୍ତି କିନ୍ତୁ ଆମେ ବହୁ ଯେଉଁ ଜାଗା ଯାଉଛୁ ଓ ଓଡ଼ିଆ ଓଡ଼ିଆ ଓଡ଼ିଆ ଭାଷା କହୁଛୁ ହିନ୍ଦୀ ଯେଉଁ ହିନ୍ଦୀ ଲୋକଙ୍କ ହିନ୍ଦୀ ଭାଷା କହୁଛୁ ବଙ୍ଗାଳୀଙ୍କ ବଙ୍ଗାଳୀ ଭାଷା ବି କହିପାରୁଛୁ ଆମେ ବହୁତ ଜାଗାରେ ବହୁତ ପ୍ରକାର ଭାଷା କହିପାରୁଛୁ କିନ୍ତୁ ସେମାନେ ଆମ ଭାଷାରେ କହିପାରୁନାହାନ୍ତି ହିନ୍ଦୀଲୋକ ଓଡ଼ିଆରେ କହିପାରୁନାହାନ୍ତି ବଙ୍ଗାଳୀଲୋକ ଓଡ଼ିଆ ଭାଷାରେ ବି କହିପାରୁନାହାନ୍ତି ଇଂଲିଶ ଲୋକ ଇଂଲିଶ ଆମ ଓଡ଼ିଆ ଭାଷାରେ ବି କହିପାରୁନାହାନ୍ତି କିନ୍ତୁ ଆମେ ଯେଉଁଠିକି ଗଲେ ସବୁପ୍ରକାର ଭାଷା କହିପାରୁଛୁ ତେଣୁ ଆମ ଓଡ଼ିଆ ଭାଷା ସବୁଠାରୁ ଭଲ ଆମ ଓଡ଼ିଆ ଭାଷାକୁ ଅଧିକ ଲୋକ ଭଲପାଆନ୍ତି ଆଉ ସମ୍ମାନ ବି ଦିଅନ୍ତି ସେଥିପାଇଁ ଓଡ଼ିଶାରୁ ଓଡ଼ିଆ ଭାଷା ସମସ୍ତେ ପ୍ରାଧାନ୍ୟ ଦିଅନ୍ତି